ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଉଚ୍ଚକୋଟିର ଶିକ୍ଷା ବ୍ୟବସ୍ଥା ଯାହା ବିଶ୍ୱ ଦରବାରରେ ବନ୍ଦନୀୟ କିନ୍ତୁ ବର୍ତ୍ତମାନ ଏହାକୁ ଲୋକମାନେ ସ୍ୱେଚ୍ଛାଚାରି ଭାବରେ ବ୍ୟବହାର କରନ୍ତି ପୁଞ୍ଜିପତି ଲୋକମାନେ କରାୟତ୍ତ କରାଉଛନ୍ତି ଗରିବ ଲୋକମାନେ ଶିକ୍ଷାଠାରୁ ବହୁ ଦୂରରେ ରହି ଯାଉଛନ୍ତି ଶିକ୍ଷାକୁ ବ୍ୟବସାୟ ଗ୍ରହଣ କରି ଦେଉଛନ୍ତି ଯାହାଫଳରେ ଗରିବ ଲୋକମାନେ ଶିକ୍ଷାଠାରୁ ଦୁରେଇ ଯାଉଛନ୍ତି ସାଧାରଣ ଲୋକମାନେ ଶିକ୍ଷାଠାରୁ ଦୁରେଇ ଯାଇ ବାହାରୁ ଶିକ୍ଷା ଲାଭ କରି ଶିକ୍ଷା ପାଇଁ ନିମ୍ନଗାମୀ ହୁଅନ୍ତି ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବହୁତ ଦୁର୍ବଳ ଏଠାରେ ଦଲାଲମାନଙ୍କର ବହୁତ ରାଜ ଚାଲିଛି ପାଠ ପଢ଼ିବା ପିଲାମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସରକାରଙ୍କୁ ଏତିକି ଅନୁରୋଧ ପାଠ ପଢ଼ିବା ପାଇଁ ଉଚିତ ପ୍ରକାର ଶିକ୍ଷା ବ୍ୟବସ୍ଥା କରନ୍ତୁ